ଅର୍ଡ଼ରର ମୋତେ ସତ ସତେଇଶ୍ ତାରିଖରେ ଦରକାର ଆରୁ ଅର୍ଡ଼ରରେ କାଣା କାଣା ପ କାଣା କାଣା ଇଏ ହେବ ସେଇଟା ବି ମୁଁ କହିଦେବି କେବଳ ଅର୍ଡ଼ର୍ ଆସିବାର ଅଛି ଯାହାକି ତାଙ୍କ ଅର୍ଡ଼ର୍ ମାନଙ୍କ ଫୋନ୍ ନମ୍ବର୍ ଟିକେ ଦେଇ ପାରିବେ କି ରେଷ୍ଟୁରାଣ୍ଟର ରେଷ୍ଟୁରାଣ୍ଟ୍ ନମ୍ବର୍ ତ ମୋର୍ ପାଖେ ନେଇନ ନମ୍ବର୍ ମୋତେ ନିହାତି ଦରକାର ଥିଲା ନମ୍ବର୍ ବି ନେଇ ତ ମୁଁ ନେଇ କଲ୍ କରିପାରେ କି ନି ଆରୁ ମୋତେ ଅର୍ଜେଣ୍ଟ୍ ଡେଲିଭରୀ ଦରକାର ଥିଲା ତ ମୋତେ ନମ୍ବର୍ ଟିକେ ଦେବେ